ପୋଷାକ ଧୋଇବା ପାଇଁ ଗୋଟିଏ ବାଲ୍ଟି ପାଣି ଆଣିକି ସର୍ଫରେ ଗୋଳେଇ ଦିଆହୁଏ ତାପରେ ତିନି ଚାରିଟା ଡ୍ରେସ ସେଇଠି ଚୁରିକରି ତାମାନେ ଚିପୁଡ଼ି ଦିଆ ହୁଏ କାଚି କାଚିକରି କାଚି ସାରିଲା ପରେ ଅଲଗା ଗୋଟିଏ ପାଣି ବାଲ୍ଟି ଆଣିକରି ସେଥିରେ ଭଲ ଭାବରେ ସଫା କରିକରି ଚିପୁଡ଼ି ଦିଆ ହୁଏ ଚିପୁଡ଼ି ଦେଇ ସାଇଲା ପରେ ଶୁଖିବା ପାଇଁ ଖରାଦିନ ଛାତ ତଳେ ଶୁଖାଇ ଦିଆ ହୁଏ ତାର ଟାଣିକି ତାପରେ ବର୍ଷା ଦିନ ବରଣ୍ଡାରେ ଶୁଖା ହୁଏ ଯଦି ଅଧିକା ବର୍ଷା ଆସିଲା ତାପରେ ଘର ଭିତରକୁ ଆଣିକି ସୁଖାଇ ଦିଆ ହୁଏ ଆଉ ଶୀତ ଦିନ ବାହାରେ ତାର ଟାଣିକି ସୁଖାଇ ଦିଆହୁଏ ଆଉ ପାଣି ଅଧିକା ଖର୍ଚ୍ଚ ନହେବା ପାଇଁ ଗୋଟିଏ ବାଲ୍ଟି ପାଣିରେ ତିନି ଚାରିଟା ଡ୍ରେସ ଆଣିକରି ତାକୁ ସଫା କରିଦିଆହୁଏ